କପଡ଼ାର ବୋଲେ ଆପଣ କ୍ଲାଲିଟି ଅଛି କ୍ୱାଲିଟି କପଡ଼ା କେଉଁ କପଡ଼ା ନେବେ କ'ଣ ସେଟା ସବୁ ଆପଣଙ୍କୁ ଡିଟେଲ କହିବାର ପଡ଼ିବ ତାପରେ ଜାଣିଲା ପରେ ଆପଣ ରେଟ କରି ପାରିବେ ଯେ ଆପଣ ରେଡିମେଡ୍ ନେବେ ଯେ ତାମାନେ କପଡ଼ା ନେବେ ସେ ବାବଦରେ ବି ଇଏ କହିବି ବୋଲେ ଡିଟେଲ ହଁ ସେଟା କହିବି ହଁ ଟ୍ରାନ୍ସପୋର୍ଟିଙ୍ଗ୍ ଚାର୍ଜ୍ ହିସାବରେ ଆଜ୍ଞା ଡିଫରେନ୍ସ ରହିବ ତେଣୁ ଟ୍ରାନ୍ସପୋର୍ଟିଙ୍ଗ୍ ଆମେ କମ୍ ହୋଇଯିବା କିନ୍ତୁ ଟ୍ରାନ୍ସପୋଟିଙ୍ଗ ବେଶୀ ହେଲେ ରେଟ୍ କମ୍ ବେଶୀ ହୋଇ ପାରିବା ବେଶୀ ହଉଛି ହଁ କ'ଣ କପଡ଼ା ଯେତିକି ସେଟା ଆପଣଙ୍କର ଉପରେ ଡିପେଣ୍ଡ ସେ ଆପଣ ମଗାଇବେ ଟ୍ରାନ୍ସପୋଟିଙ୍ଗଟା କମ୍ ହେଲେ ଆପଣଙ୍କର ଲୋ କଷ୍ଟ ହୋଇଯିବ କଷ୍ଟଟା ଟିକେ ଲୋ ରହିବ ଆଉ ଯଦି ଟ୍ରାନ୍ସପୋଟିଙ୍ଗଟା ବେଶୀ ପଡ଼ିଯିବ ବୋଲେ ତେଣୁ ବେଶୀ ହୋଇଯିବ ବୋଲେ କଲକାତା